ହଁ ହ୍ୟାଲୋ ହଁ ସାର୍ ଏଇଟା ଇଏ ମୁନ୍ଲାଇଟ୍ ହୋଟେଲ୍ ତ ହଉ ଠିକ୍ ଅଛି ସାର୍ ମୋର କିଛି ଖାଦ୍ୟ ପାର୍ସଲ୍ କର୍ବାର୍ ଅଛି ତ ପଠାଇ ପାରିବେ କି ଆଉ ପଠାଇ ଦିଅନ୍ତୁ ତ ମିଲ୍ ଚାରିଟା ଚିନ ଚିଲି ପନିର ଡାଲ ଫ୍ରାଏ ପାପଡ଼ ଚାରିଟା ଆଉ କଦଳୀ ଚିପସ୍ ପୋଟଲ ଚିପସ୍ ତିନିଟା ପଠନ୍ତୁ ଟିକେ ଜଲ୍ଦି ଆମର ଆଡ୍ରେସ୍ ହେଉଛି ଉପରଭାଲ ଆଗୋଲପୁର ବ୍ଲକ ଉପରଭାଲ ପଞ୍ଚାୟତ ହ ସାଲେଗୋଟେରୁ ଦଶ କିଲୋମିଟର ସାର୍ ହ ଟିକେ ଜଲ୍ଦି ବ୍ୟବସ୍ଥା କରୁନ୍ ଠିକ୍ ଅଛି ସାର୍ କେତେ ପଇସା ପଡ଼ିବ ମୁଁ ଖର୍ଚ୍ଚ ଦେଇଦେବି କେତେ ଟଙ୍କା ପଡ଼୍ବା ସେ ଖର୍ଚ୍ଚା ମୁଇଁ ଦେମି ହଉ ଠିକ୍ ଅଛେ ପଠନ୍ ପଠ